କେଉଁ ପ୍ରକାରର ସୁବିଧା ହେଇପାରିବ ସେଇଠିକି ଗଲେ

ହଁ ହଁ ହଉ ତ ଗମେଣ୍ଟ୍ରେ ଫିସ୍ ପଡ଼ିବନି

ଆଉ ଡକ୍ଟର୍ଙ୍କ ନାମ

ଓଉ ତା'ପରେ

ହଁ ତା ଆପଣ ସୁବିଧା କରେଇଦେବେ